ହ୍ୟାଲୋ ହଁ ମ୍ୟାଡ଼ାମ୍ କୁହନ୍ତୁ ହଁ ମ୍ୟାଡ଼ାମ୍ କୁହନ୍ତୁ

ଆପଣଙ୍କର ଆଡ଼୍ରେସ୍ଟା ମ୍ୟାଡ଼ାମ୍ କ'ଣ କ'ଣ କାମ କରିବାର ଅଛି ଟିକେ ଡିଟେଲ୍ କହିଲେ ଭଲ ହୁଅନ୍ତା ଆଚ୍ଛା ଠିକ୍ ଅଛି ମୁଁ ତା'ହେଲେ କାଲି ଦଶଟା ଏଗାରଟା ବେଳକୁ ପହଞ୍ଚିବି ଆପଣଙ୍କ ଉପର ତାଲା ନା ତିନି ନମ୍ବର ତାଲା ଉପର କି ଉପର ତାଲା କ'ଣ କ'ଣ କରିବାର ଅଛି ପୁରା ଓୟାରିଂ କରିବାର ଅଛି ପୁରା ସେ ସବୁ ରୁମ୍ ତା'ହେଲେ ମୁଁ କାଲି ଯିବି ଆଉ ଦେଖିଦେବି ଫାଷ୍ଟ୍ ଆଉ ତ କେତେ ୱାୟାର୍ ଲାଗିବ କେତିକି କ'ଣ ଗୋଟେ ଲେବର୍କୁ ବି ନେବାକୁ ପଡ଼ିବ କାହିଁକି ନାଁ ଜଣଙ୍କର କାମ ନୁହଁ ଏଇଟା ଦୁଇ ଜଣ କରିବୁ ଆଉ ତାଙ୍କର ଚାର୍ଜ୍ ବି ଅଛି ମୋ ଚାର୍ଜ୍ ବି ଅଛି ତା'ପରେ ୟୁନିଟ୍ ପିଛା ଆମର କେତେ କ'ଣ ତାର ଲାଗିବ ସେଥିରେ ଆମେ କହିବୁ ମୋର ଟିଭି ଅଛି ଫ୍ରିଜ୍ ଅଛି ୱାସିଙ୍ଗ୍ ମେସିନ୍ କୁଲର୍

ତେବେ ଆପଣଙ୍କର ତାର କିଛି ନହେଲେ ଘରଠୁ ଆପଣଙ୍କର କେତେ ଦୂର ମ୍ୟାଡ଼ାମ୍ ପୋଲ ଠାରୁ ଘର ଏ ତିରିଶି ମିଟର୍ ଚାଳିଶି ମିଟର୍ ତିରିଶି ଚାଳିଶି ମିଟର୍ ହବ ନାହିଁ ଓହୋ କମ୍ପ୍ୟୁଟର୍ରେ ଅଛି ପଂଖା କେତେଟା ଅଛି ବଲ୍ କେତେଟା ଅଛି ଆଚ୍ଛା ଆଚ୍ଛା ଠିକ୍ ଅଛି ତା'ହେଲେ ଆମର ସେଇ ଚାର୍ଜ୍ ନେବେ ସେଇ ତିନିଶହ ତିନିଶହ ଚାରିଶହ ଗୋଟେ ନେବେ ଯାହା ହଉ ଲୋକ ଲୋକ ନେଇକି ଯିବାକୁ ପଡ଼ିବ ଆଉ ବାକି ସେ ଓୟାରିଙ୍ଗ୍ର ଖର୍ଚ୍ଚ ଗୁଡ଼ା ସବୁ ଆପଣ ନେଇ ଆସିଥିବେ ମୁଁ ଯାଇକି ବତେଇଦେଲେ ସବୁ ନେଇଆସିବେ ନେହେଲେ ମୁଁ ନେଇ ଆସିବି ଆଉ ଗୋଟେ ଦିନର କାମ କି ଦିନି ଲାଗିବ ଏଟା ଦେଖିବାକୁ ପଡ଼ିବ କାହିଁକି ନାଁ ସେଇଠୁ ଯଦି ଖୁଣ୍ଟ ତାର ଟାଣିବାକୁ ପଡ଼ିବ ପୁଣି ଆପଣ ଘରର ସେକେଣ୍ଡ୍ ଫ୍ଲୋର୍ କହୁଛନ୍ତି ସେକେଣ୍ଡ୍ ଫ୍ଲୋର୍ ଚଢ଼ିକି କାମ କଲା ବେଳକୁ ସମୟ ବି ଲାଗେ ବୁଝିଲେ ନା ଏମିତି ହିସାବରେ କରିବା ଆପଣ କାଲି କେତେ ବେଳେ ଦଶଟା ବେଳକୁ ମୁଁ ଯିବି ଦଶଟା ବେଳକୁ ଯିବି ଦଶରୁ କାମ ଷ୍ଟାର୍ଟ୍ ହେଇଯିବ ଆପଣ ଥିବେ ନାଁ ସୁଇଚ୍ ଫୁଇଜ୍ ବୋର୍ଡ଼୍ ଫୋଡ଼୍ ସବୁ ଆଣିଛନ୍ତି କି ଆଣିବାକୁ ପଡ଼ିବ ଆଚ୍ଛା ଠିକ୍ ଅଛି ମୁଁ ଗଲା ପରେ ସବୁ ହିସାବ କିତାବ କରିକି ନାହିଁ ଆସିବା ସାମାନ କାଲିଠୁ ହିଁ କାମ ଷ୍ଟାର୍ଟ୍ କରିଦେବା ବ୍ୟସ୍ତ ହୁଅନ୍ତୁନି